ବର୍ତ୍ତମାନ ଚାଷ ପାଇଁ ଯେଉଁ ବୋରିଂ କରାହେଉଛି ବୋରିଂ କରାହୋଇକି ସେଥିରେ ପାଣି ଉଠା ହେଉଛି ପାଣି ଉଠାହୋଇକି ମଡ଼ାଉଛନ୍ତି ତା'ପରେ ଜଳକୁ ସ୍ଥାୟୀ ଭାବରେ ନଦୀ ବନ୍ଧ ଯୋଜନା କରାଯାଇଛି ନଦୀବନ୍ଧ ଯୋଜନା କରିକି ପାଣି ରଖା ହୋଇକି ସିଏ ବି ଜଳସେଚିତ ଆକାରରେ ଜଳସେଚନ ଯେଉଁ ବ୍ୟବସ୍ଥା କରାଯାଇଛି ଜମି ଜଳସେଚିତ କରାଯାଉଛି ଯେଉଁ ପାଣି ଗୋଟିଏରେ ଜମିମାନେ ବନ୍ଧ ପକାଇକି ପାଣି ରଖିକି ଜମି ମାନେ ଚାଷ ପାଇଁ ଉପଯୋଗି କରାଯାଉଛି ଚାଷ ଉପଯୋଗୀ କରାଯାଉଛି ବୋରିଂ ମେସିନ୍ ଲଗାଯାଉଛି ପ୍ରାୟ ସୁବିଧା ଏବେ ସରକାର କରିଛନ୍ତି ଚାଷୀମାନଙ୍କ ମାନେ ଚାଷ କରିବା ପାଇଁ ଜଳର ଉତ୍ସଟା ସେତେବେଳେ ଜଳ ନଥିବା ବେଳେ ବହୁତ ଫସଲ ସେତେ କରିପାରୁନଥିଲେ ବହୁତ ଅସୁବିଧାରେ ପଡ଼ୁଥିଲେ ବର୍ତ୍ତମାନ ବୋରିଂ ସିଷ୍ଟମ ଅଛି ପାଣିର ବନ୍ଧ ଯେଉଁ ପାଣି ବନ୍ଧ ପକାଯାଇଥାଏ ପାଣି ଯାଇକି ସେ ବି ତା'ର ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ କରାଯାଉଛି